ହଁ କହୁଥିଲି କିଏ କହୁଥିଲେ ହଁ କୁହ ଆଚ୍ଛା ଆଚ୍ଛା ନୂଆରେ ଜଏନ୍ କରିବ କି ତୁମେ ଆଚ୍ଛା ଆଚ୍ଛା ହଁ ହଁ ଦେଖ ଆମର ରହିଛି ସକାଳେ ସନ୍ଧ୍ୟାରେ ଦୁଇ ଦୁଇଟା ଟାଇମ୍ରେ ଜିମ୍ ହେଇଛି ଠିକ୍ ଅଛି ସକାଳେ ରହୁଛି ପୁଅମାନେ ଆସୁଛନ୍ତି ଆଉ ସନ୍ଧ୍ୟାରେ ଝିଅମାନେ ଆସୁଛନ୍ତି ସକାଳେ ଟାଇମିଙ୍ଗ୍ ଥାଇ ଆମର ଛଅଟାରୁ ନଅଟା ପର୍ଯ୍ୟନ୍ତ ଥାଉଛି ଆଉ ସନ୍ଧ୍ୟାରେ ମଧ୍ୟ ରହୁଛି ଚାରିଟାରୁ ଛଅଟା ପର୍ଯ୍ୟନ୍ତ ତ ସକାଳେ ଆପଣଙ୍କୁ ଆସିବାକୁ ପଡ଼ିବ ଆଉ ଆପଣ କେବେ କେଉଁଠି ଜିମ୍ ଯାଇଛନ୍ତି ନା ଏଇଟା ଆପଣଙ୍କର ଫାର୍ଷ୍ଟ ଟାଇମ୍ ଥିବ ଆଚ୍ଛା ଫାର୍ଷ୍ଟ ଟାଇମ୍ ହଁ ଦେଖନ୍ତୁ ଜିମ୍ ଆସିବେ ତା'ପରେ ଫାର୍ଷ୍ଟ ଦୁଇ ତିନି ଦିନ ଜିମ୍ ଆସିବାକୁ ପଡ଼ିବ ତା'ପରେ କିଛି ଆପଣଙ୍କୁ କିଣିବାକୁ ପଡ଼ିବ ପ୍ରୋଟିନ୍ ଫ୍ରୋଟିନ୍ ଖାଇବା ପାଇଁ ପଡ଼ିବ ଯେଉଁଟା କି ଆମ ଜିମ୍ରେ ଆସିଲେ ତମକୁ ପୁରା ଡିଟେଲସ୍ଟା ଦିଆହେଇ ଯିବ ଗୋଟେ ବୁକ୍ ମଧ୍ୟ ଅଛି ସେ ଅନୁସାରରେ ସେ ଏକ୍ସରସାଇଜ୍ଟା ମଧ୍ୟ ତୁମକୁ ଦିଆ ହେବ କରିବା ପାଇଁ ସେ ଅନୁସାରରେ ତୁମେ ଏକ୍ସରସାଇଜ୍ ମଧ୍ୟ କରାହବ ଏଇଠି ଆମର ବଏଜ୍ ମାନେ ବି ଅଛନ୍ତି ପୁଅମାନେ ଯେ କି ତମମାନଙ୍କୁ ପୂରା ଟ୍ରେନିଙ୍ଗିରେ ଶିଖାଇ ଦେବେ ଫାର୍ଷ୍ଟ କ'ଣ କରିବାର ଅଛି ତା'ପରେ କ'ଣ କରିବାର ଅଛି ସବୁ ଶିଖାଇ ଦେବେ ତା'ପରେ ତୁମେ ଶିଖିକି ଯିବ ଆଉ ଆଉ କ'ଣ ପଚାରିବାର ଥିଲା ପଚାର ପଇସା ଆମର ଦେଖ ପଇସା ରହିଛି ଆମର ଷ୍ଟାର୍ଟିଂ ହେଉଛି ପାଞ୍ଚ ଶହରୁ ରହିକି ହଜାର ତୁମର ଯଦି ଏବେ ନୂଆରେ ଯଦି ଜିମ୍ ତୁମେ ଜଏନ୍ କରୁଛ ମାନେ ତୁମକୁ ଷ୍ଟାର୍ଟିଂରେ ଆସିକି ହଜାର ଟଙ୍କା ଦେବା ପାଇଁ ପଡ଼ିବ ତା'ପରେ ତମେ ପ୍ରତି ମାସେ ପାଞ୍ଚ ଶହ ଟଙ୍କା ପାଞ୍ଚ ଶହ ଟଙ୍କା ବାନ୍ଧିବାକୁ ପଡ଼ିବ ତୁମେ ପ୍ରତି ମାସ ଏକ କିମ୍ବା ଦୁଇ ତାରିଖରେ ପଇସାଟା ବାନ୍ଧିବାକୁ ପଡ଼ିବ ନ ହେଲେ ତୁମକୁ ହିଁ ପ୍ରୋବଲମ୍ ହେବ ଆଗକୁ ତ ତୁମେ ଠିକ୍ ଟାଇମ୍ରେ ପିଇସା ବାନ୍ଧି ପାରିବ ତ ହଉ ଠିକ୍ ଅଛି ହଁ ହଁ ହଁ ହଁ ଠିକ୍ ଠିକ୍ ହଉ ଠିକ୍ ଅଛି ତୁମେ ସନ୍ଦ୍ୟାରେ ଆସ କଥା ହେବା ଠିକ୍ ଅଛି ହଉ ରଖିଲି